ଆମେ ଆମ ନିତିଦିନ ଜୀବନ ଶୈଳୀରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରୁଛେ ଯେମିତିକି ଧର ମୋବାଇଲ ମୋବାଇଲ ଦ୍ୱାରା ଆମେ ଦେଶର ଦେଶ ବିଦେଶ ସହର ପ୍ରତି ଜିନିଷ କଥା ଆମେ ଜାଣିପାରୁଛେ ଆମର କୌଣସି ଘର ଲୋକ ବାହାର କିମ୍ବା ବିଦେଶରେ ରହିଥିଲେ ମଧ୍ୟ ସେମାନଙ୍କ ସହିତ ଆମେ ଫୋନ ଦ୍ୱାରା କଥା ହେଇପାରୁଛେ ତାଙ୍କୁ ଆମେ ଦେଖି ପାରୁଛେ ଏବଂ କଥା ହେଇପାରୁଛେ ଦେଖି ପାରୁଛେ ଏବଂ ଆମର କୌଣସି ଜିନିଷ ଆମକୁ ଦରକାର ଥିଲେ ଆମେ ଫୋନ ଦ୍ୱାରା କୌଣସି ଆପକୁ ଯାଇକି ଅର୍ଡ଼ର କରୁଛେ ସେ ଆମ ଘରେ ଆସିକି ପହଁଚୁଛି ଖାଇବା ଡ୍ରେସ ଜିନିଷପତ୍ର ଆଦି ପ୍ରତ୍ୟେକ ଜିନିଷ ଆମେ ମୋବାଇଲ ଦ୍ୱାରା କରିପାରୁଛେ ଜିନିଷ ଘର ଆମେ କାହାକୁ ଦେଖି ପାରୁଛେ ଏମିତି ବି ଘରେ ବସିକି ଆମେ ବାହାର କାମ ମଧ୍ୟ କରିପାରୁଛେ ଇଣ୍ଟରନେଟ ଦ୍ୱାରା ପୁରା ଦେଶ ଆମର ଚାଲୁଛି